ଏବେ ଯେନେ କିଛି ଦିନ ଆଗରୁ ଗୋଟିଏ ଆଇରନ୍ଟେ କିଣିଥିଲି ସେ ଆଇରନ୍ଟା ମୁଁ ଗୋଟିଏ ଠକେ ପଡ଼ିଗଲି ଅନ୍ଲାଇନ୍ରେ ଦେଖ୍ବାକେ ଗଲେ ସେହିଟା ପାଁଶହ ଟଙ୍କା ମୁଇଁ ବ କିଣିଛି ସେହିଟା ଆଠଶହ ଟଙ୍କାରେ ହେଲେ ସେ ଆଇରନ୍ ଆଉ ଗୋଟିଏ ପ୍ରୋବ୍ଲେମ ହେଉଛି ସେ ବହୁତ ଜଲ୍ଦି ଥଣ୍ଡା ନାଇ ହେବାରକେ ଆଉରୁ ତାର କର୍ଡ଼ଟାବି ବହୁତ ଛୋଟିଆ ଦେଇଛେ ସେଥିଲାଗି ମୋତେ ଆଇରନ୍ ମାର୍ବା ଲାଗି ବହୁତ ଅସୁବିଧା ହେଉଛି ଆଉ ତାପଛେ ସେ ଯଦି ଥଣ୍ଡା ନାଇ ହେବା ବୋଲେ ତାହାକି ଛୁଆ ପୁତା ଘରେ ଥିଲେ ଛି ଚୁଆଁ ଦେଲେ ସେହିଟା ବହୁତ ଦିହର୍ ଲାଗିବି ନିଜର୍ ନିଜର୍ ଦିହ ଲାଗି ବହୁତ କ୍ଷତିଇ ସବୁ ପ୍ରୋବ୍ଲେମ ବେକରିଆ ଗୋଟିଏ ଆଇରନ୍ଟେ କିଣିକିରି ମୁଇଁ ଫସି ଯାଇଛେଁ